କିନ୍ତୁ ସମୟର ପରିବର୍ତ୍ତନ ସହିତ ବିଜ୍ଞାନର ମଧ୍ୟ ପରିବର୍ତ୍ତନ ଘଟିଛି ଆଗକାଳରୁ ଦୃଷ୍ଟିହୀନ ଥିବା ଲୋକମାନେ କେଉଁ ଆଡ଼େ ଯିବା ଆସିବା କରି ପାରୁନଥିଲେ ଏବଂ କିଛି ଜିନିଷ ମଧ୍ୟ ଚିହ୍ନି ପାରୁନଥିଲେ

ସେମାନେ ଆଜି ସବୁକିଛି କରିପାରୁଛନ୍ତି ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରୁଛନ୍ତି ପଇସା ଚିହ୍ନିବା ଠାରୁ ଆରମ୍ଭ କରି ମଣିଷ ମଧ୍ୟ ଚିହ୍ନିପାରନ୍ତି ଅନ୍ୟ ମଣିଷର କଥାବାର୍ତ୍ତାରୁ ଜାଣି ପାରନ୍ତି ଏହା କେବଳ ବିଜ୍ଞାନ ପାଇଁ ସମ୍ଭବ ଚାଲିବ ପାଇଁ ତାଙ୍କୁ ଏକ ଆଶାବାଡ଼ି ଯୋଗାଇ ଦିଆଗଲା ଆଜି ଏକ ଭଲ ମଣିଷ ଯାହା ସବୁ କରିପାରୁଛି ଏକ ଦୃଷ୍ଟିହୀନ ମଣିଷ ମଧ୍ୟ ତାହା କରି ଦେଖେଇ ଦେଉଛି ଏଇ ତ ହେଉଛି ବିଜ୍ଞାନ